ହେଲୋ

ନା ଅର୍ଡର୍ଟା ଆମର ଆସୁଛି ଯେମିତି କଷ୍ଟମର୍ ଡିଲ୍ କରୁଛନ୍ତି ସବୁ ଭେରାଇଟିର ସବୁ ଫାଷ୍ଟଫୁଡ୍ ଅର୍ଡର୍ ଆସୁଛି ଆମ କଷ୍ଟମର୍ ପାଖରେ ବି ପହଞ୍ଚାଇବା ପାଇଁ ଚେଷ୍ଟା କରୁଛୁ ଆଜ୍ଞା କଷ୍ଟମର୍ ତ ଆମର ଯେମିତି ଥିବା କଥା ଆଭେଲେବଲ୍ ଅଛନ୍ତି ସିଟ୍ ବି ଯଦି ଆପଣ ଚାହିଁବେ ତାହେଲେ ସିଟ୍ ବି ଖାଲି ରହିଛି ଆମ ସବୁ କିଛି ଫେସିଲିଟି ବି ଚାଲୁଅଛି ତ ସବୁ କିଛି ରେଷ୍ଟୁରାଣ୍ଟ୍ କ୍ଲିନ୍ ବି ଅଛି ମ୍ୟାନେଜମେଣ୍ଟ୍ ବି ଠିକ୍ ଅଛି ଆଜ୍ଞା ଆଜ୍ଞା ଆଜ୍ଞା ଟାଇମ୍ ବାଇ ଟାଇମ୍ ଆମର ସବୁ ଟାଇମ୍ ବାଇ ଟାଇମ୍ ଆମର ସବୁ ମ୍ୟାନେଜମେଣ୍ଟ୍ କରାହୁଏ ଆମର ଯିଏ ବି ସବୁ ଅଛନ୍ତି ୱେଟର ସେ ସବୁ ମ୍ୟାନେଜମେଣ୍ଟ୍ କରୁଛନ୍ତି ଯେମିତି କଷ୍ଟମର୍ ଆକସେପ୍ଟ୍ କରିବାଠୁ ନେଇକି ଖାଇବା ପହଞ୍ଚେଇବାଠୁ ନେଇକି ସବୁ କିଛି ମ୍ୟାନେଜ୍ କରୁଛନ୍ତି ସେଥିରେ କିଛି ଆମର ପ୍ରୋବଲେମ୍ ନାହିଁ

ସବୁ କିଛି ଠିକ୍ ଅଛି ହେଲୋ ଆଜ୍ଞା ଆଜ୍ଞା ଆଜ୍ଞା କଷ୍ଟମର୍ ଯେତେବେଳେ ଯାହା ବି କିଛି ଡିଲ୍ କରୁଛନ୍ତି କିମ୍ବା ଆମ ପାଖକୁ ଯାହା ବି କିଛି ଅର୍ଡ୍ର ଆସେ ଆମେ ସବୁ କିଛି ଅର୍ଡ୍ର ଆମର ଯିଏ କି ପେଣ୍ଟ୍ରି ଅଛନ୍ତି କିମ୍ବା ଆମର ଯିଏ କିଛି ବି ଅଛନ୍ତି ତାଙ୍କୁ ସବୁକୁ ସବୁ ଆମେ ଅର୍ଡର୍ ବାଇ ଅର୍ଡର୍ ତାଙ୍କୁ ଡିଟେଲସ୍ ଜଣାଉ ତ ସେ ବି କଷ୍ଟମର୍ମାନଙ୍କୁ ପହଞ୍ଚେଇବା ପାଇଁ ବି ବହୁତ ସାହାଯ୍ୟ କରନ୍ତି ତ ସେଥିରେ ଆମର କିଛି ପ୍ରୋବଲେମ୍ ନାହିଁ ସବୁ ଆମର ଆକ୍ଟିଭ୍ ରହୁଛନ୍ତି ଏନି ଟାଇମ୍ ରେଷ୍ଟୁରାଣ୍ଟ୍ରେ ହେଲୋ ସେଥିରେ କିଛି ବି ଆଜ୍ଞା ଆଜ୍ଞା ସବୁ କିଛି ଠିକ୍ ଚାଲିଛି ହେଲୋ

କଷ୍ଟମର୍ ସେମିତି କିଛି କିଛି ବି କମ୍ପଲେନ୍ ନାହିଁ କିଛି ବି କମ୍ପଲେନ୍ ନାହିଁ ଆଉ ଆଜ୍ଞା ଆମେ କମ୍ପଲେନ୍ କରିବା ପାଇଁ ବି ଦେବୁନି କାହିଁକିନା ଆମର ରେଷ୍ଟୁରାଣ୍ଟ୍ର ସମସ୍ତେ ବି ଯେତେ ସବୁ କାମ କରୁଚନ୍ତି ସେମାନେ ପୁରା ସବୁବେଳେ ଆକ୍ଟିଭ୍ ହିଁ ରହିଥାନ୍ତି କଷ୍ଟମର୍ଙ୍କ ପାଇଁ ଆଜ୍ଞା ଆଜ୍ଞା ଠିକ୍ ଅଛି ରଖୁଛି ଧନ୍ୟବାଦ